ଭାରତର ଜଳବାୟୁ ଶୁୁଷ୍କ ଅଟେ ଏବେକାର ଜଳବାୟୁ ଏତେ ମାନେ ଭଲ ବି ରହୁନି ଯେମିତି କି ଶୀତ ଦିନରେ ଭଲସେ ଶୀତ ହେଉନି ଖରାଦିନରେ ଭଲସେ ଖରା ବି ହେଉନି ବର୍ଷା ଦିନରେ ଭଲସେ ବର୍ଷା ବି ହେଉନି ତ ଏହା ଯୋଗୁରୁ ବହୁତ ମାନେ ବିପଦ ବି ପଡ଼ୁଛି ଆମ ଉପରେ ପଶୁପକ୍ଷୀମାନଙ୍କ ଉପରେ ଗଛପତ୍ର ସମତଙ୍କ ଉପରେ ବି ପ୍ରଭାବ ପଡ଼ୁଛି ତେଣୁ ତେଣୁ ଯେମିତିକି ଗଛ କାଟିବା ଯୋଗୁରୁ ଆଉ ପ୍ରଦୂଷଣ ଯୋଗୁରୁ ଇତ୍ୟାଦି ଏମିତି ଜିନିଷ ଯୋଗୁରୁ ତ ଲୋକମାନଙ୍କ ଦ୍ୱାରା ହିଁ ଏଇଟା ପ୍ରଦୂଷଣ ସୃଷ୍ଟି ହେଉଛି ତ ତେଣୁକରି ଲୋକମାନେ ଯଦି